ଆମେ ଓଡ଼ିଆ ଭାରି ବଢ଼ିଆ ସାହିତ୍ୟ କବିତା ଏବଂ ଅନ୍ୟାନ୍ୟ ପ୍ରକାର କଳାତ୍ମକ ଅଭିବ୍ୟକ୍ତିରେ ଓଡ଼ିଆ ଭାଷା ଉଣେଇଶହ ଛତିଶ ମସିହାରେ ସୃଷ୍ଟି ହୋଇଥିଲା ଓଡ଼ିଆ ଆମର ଚାଲିଚଳନ ଓ ଭାଷାକୁ ନେଇ ଇଂରେଜମାନେ ଆମର ଏକ ରାଜ୍ୟ ଓଡ଼ିଶା ଭାବରେ ଗଠନ କରିଥିଲେ ଓଡ଼ିଆ ଓଡ଼ିଆ ଆମେ କହୁଥିବାରୁ ଓ ଆମର ଚାଲିଚଳନରେ ଓଡ଼ିଆ ଥିବାରୁ ବା ମନ୍ଦିର ମସ୍ଜିଦ୍ ଇତ୍ୟାଦି ମଧ୍ୟରେ ଖୋଦିତ ହୋଇଥିବା କଳାକୃତି ଅନ୍ୟାନ୍ୟ ବିଭିନ୍ନ ଜିନିଷ ଦେଖି ତା ଦେହରେ ଓଡ଼ିଆ ଭାଷାର ପ୍ରତିମୂର୍ତ୍ତି ଥିବାରୁ ଇଂରେଜ୍ମାନେ ଆମକୁ ଓଡ଼ିଆର ଓଡ଼ିଆ ଭାଷା ଓ ଓଡ଼ିଶାର ପ୍ରତିମୂର୍ତ୍ତି ଦେଇଛନ୍ତି ଓ ଏହା ଦ୍ୱାରା ଓଡ଼ିଆ ଭାଷା ବହୁତ ମିଠା ଭାଷା ଓ ଓଡ଼ିଆ ଭାଷା ବହୁତ ମଧୁର ଭାଷା କେହିଜଣେ କୁହନ୍ତି ବି ବଙ୍ଗାଳୀ ମିଠା ଭାଷା କିନ୍ତୁ ଯିଏ ସତରେ ଓଡ଼ିଆ ପଢ଼ିଛିି ବା ଓଡ଼ିଆ ଜାଣିଛି ସେ ଜାଣିଛି ତା'ର ମହତ୍ତ୍ଵ ଓଡ଼ିଆ ଭାଷା ଏକ ବହୁତ ମିଠା ଭାଷା ଓ ଓଡ଼ିଆ ଓଡ଼ିଆ ଓ ବଙ୍ଗାଳୀ ମଧ୍ୟରେ ଯେ କମ୍ପେୟାର୍ କରିବ ଯେ ସେ ଜାଣିପାରିବ ଯେ ଓଡ଼ିଆ ଭାଷାର ଦମ୍ ଅଛି ଓଡ଼ିଆ ଭାଷା ସବୁଠାରୁ ପୁରାତନ ଭାଷା ସେଥିପାଇଁ ଓଡ଼ିଆ ଭାଷାରେ ଦମ୍ ଅଛି ଓଡ଼ିଆ ଭାଷା ପୁରା ମଧୁର ଭାଷା ଆମେ ଓଡ଼ିଆ ଆମ ଆମ ଭାଷା ବି ଭାରି ବଢ଼ିଆ ଓଡ଼ିଆ ଭାଷା ଦ୍ୱାରା ଆମର ପରିଚୟ ଆମ ପରିଚୟ ହେଲା ଓଡ଼ିଆ ଆମର ଚାଲିଚଳନ ଓଡ଼ିଆ ଆମର ମନ୍ଦିର ମସଜିଦ ମଧ୍ୟରେ ଶ୍ଳୋକ ପାଠ କରାଯାଉଥିବା ବେଳେ ଓଡ଼ିଆ ଭାଷାର ବି କିଛି ମହତ୍ତ୍ଵ ଅଛି ଓଡ଼ିଆ ଭାଷା ଦ୍ୱାରା ଆମର ପରିଚୟ ଅଟେ ଆମେ ଅନ୍ୟ ରାଜ୍ୟକୁ ଯାଉଥିବା ସମୟ ଯାଉଥିବା ବେଳେ ଆମକୁ ଯିଏ ପଚାରେ ଆପଣ କେଉଁ ରାଜ୍ୟରୁ ଆସିଛନ୍ତି ଆମେ ସେଥିରେ ଫଟାକ୍କିନା ବାହାରେ ଆମ ମୁହରୁ ଆମେ ଓଡ଼ିଆ ଆମ କଥା ଭାରି ବଢ଼ିଆ ଆମେ ଓଡ଼ିଶାରୁ ଆସିଛୁ ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆ କହିଥାଉ ଓଡ଼ିଆ ଭାଷା ସାହିତ୍ୟ ପୁରାଣ ଫକିରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ମନୋଜ ଦାସଙ୍କ ପର୍ଯ୍ୟନ୍ତ ବହୁତ ଓଡ଼ିଆ ଭାଷାର ସମୃଦ୍ଧି ହୋଇଛିି ଓଡ଼ିଆ ଭାଷାକୁ ଆମେ ଉପରକୁ ନେବା ପାଇଁ ଆମର ପ୍ରୟାସ ଜାରି ରହିଛି ଓଡ଼ିଆ ଭାଷା ଏକ ମଧୁର ଭାଷା ଓ ଓଡ଼ିଆ ଭାଷା ଦ୍ୱାରା ଆମର ପରିଚୟ ଗଠିତ ହୋଇଥାଏ ସେଥିପାଇଁ ଆମେ ଓଡ଼ିଆ ଭାରି ବଢ଼ିଆ ଓଡ଼ିଆ ଭାଷାର ମହତ୍ଵ ବହୁତ ଅଧିକ